ମୁଁ ମୋର ପାଇଁ ନୂତନ ସିମ୍ କାର୍ଡ଼୍ଟେ ନେବାକୁ ଚାହୁଁଛି ଏବଂ ନୂତନ ସିମ୍ କାର୍ଡ଼୍ ପାଇଁ ପାଇଁ ଆଧାର କପିଟିଏ ସ୍କାନ୍ ଲାଗିଥାଏ କାରଣ ସିମ୍ କାର୍ଡ଼୍ ପାଇଁ ପ୍ରୁଫ୍ ଆଧାର କାର୍ଡ଼୍ ଥାଏ ତ ଆଧାର କାର୍ଡ଼୍ ଯୋଗୁ ସିମ୍ କାର୍ଡ଼୍ରେ ସବୁ କିଛି ହୋଇପାରେ ଏବଂ ଆଧାର କାର୍ଡ଼୍ ଥିଲେ ସିମ୍ କାର୍ଡ଼୍ରେ କିଛି ବି ସ୍କେମ୍ ହେଲେ ଜଣାପଡ଼େ କି ସିଏ କରିଛନ୍ତି ବୋଲି ସେଥିପାଇଁ ଆଧାର କାର୍ଡ଼୍ ଲିଙ୍କ୍ କରାଇବା ଜରୁରୀ